ଆମ ଭାରତର ଲୋକପ୍ରିୟ ଖେଳ ହେଉଛି କ୍ରିକେଟ୍ ମୁଁ କେତେ ଗୁଡ଼ାକ କ୍ରିକେଟ୍ ପ୍ଲେୟର୍ସର ନାଁ କହିବି ଏମ୍ ଏସ୍ ଧୋନି ବିରାଟ କୋହଲି ରୋହିତ ଶର୍ମା ହାର୍ଦିକ ପାଣ୍ଡିଆ କୁନାଲ ପାଣ୍ଡିଆ ଯଶପ୍ରୀତ ବୁମ୍ରା ଏସବୁ ପ୍ଲେୟର୍ସକୁ ମୋତେ ବହୁତ ଭଲ ଲାଗେ ଆଉ ଆମ ଗାଁ ଅଞ୍ଚଳରେ ବି ବେଶୀ କ୍ରିକେଟ୍ ଖେଲା ହୁୁଏ ଆମେ ସାନ ପିଲାମାନେ ସମସ୍ତେ କ୍ରିକେଟ୍ ଖେଳୁ ବଡ଼ ପିଲାମାନେ ବି ଖେଳୁଛି ଆମ ସହିତ ହେଲେ ବିି ଆଉ ଆଇ ପି ଏଲ୍ ମ୍ୟାଚ୍ ଯେତେବେଳେ ହେବ ଟିଭିରେ ସେତେବେଳେ ଆମେ ସମସ୍ତେ ଗୋଟେ ଜାଗାରେ ବସିି କରି କ୍ରିକେଟ୍ ଖେଳ ଦେଖୁ ଆଉ କ୍ରିକେଟ୍ ଖେଳ ଦେଖୁଛିି ସମସ୍ତେ ଆଉ ଜଣେ ଜଣେ ମାନେ ଏ ସାଇଡ଼୍ କେତେ ଦଳ ସେ ସାଇଡ଼୍ କେତେ ଦଳ ଥିବ ଆମେ ଯଦି କହିବୁ ଆମେ ଇଣ୍ଡିଆ ସାଇଡ଼୍ ଅପୋଜିଟ୍ ସାଇଡ଼୍ କହିବୁ ଆମେ ଅଷ୍ଟ୍ରେଲିଆ ସାଇଡ଼୍ ଏମିତି ଖେଳ ହୁଏ ଆଉ ଭଲ ଭଲ ସେ ଆମେ ଖେଳୁ ସମସ୍ତେ ଭଲ ସେ ଖେଳୁଛି ଝଗଡ଼ା ଝାଟି କିଛି ନାହିଁ ଆଉ କେବେ କେବେ କିଏ କିଏ କ୍ରିକେଟ୍ ଖେଳୁ ନାହିଁ ହେଲେ ବିି ମିଶିକରି ସମସ୍ତେ ଭଲି ବଲ୍ ଖେଳୁ ଆଉ ଫୁଟବଲ୍ ବି ମଝି ମଝିରେ ଖେଳୁ ଫୁଟବଲ୍ ବେଶି ଖେଳୁଛି ବର୍ଷା ଟାଇମ୍ରେ ଫୁଟବଲ୍ ସେତେବେଳେ ଖେଳିବାକୁ ଆମକୁ ଭଲ ଲାଗେ ହେଲେ ବି କ୍ରିକେଟ୍ ଆମ ଗାଁ ଅଞ୍ଚଲରେ ବେଶୀ ଖେଳା ହୁଏ କ୍ରିକେଟ୍ ଆଉ ଭଲି ବଲ୍ କିଏ କିଏ କ୍ରିକେଟ୍ ଖେଳୁଛି କିଏ କିଏ ଭଲି ବଲ୍ ଖେଳୁଛି ଆମ ଗାଁର ଅଧିକାଂଶ ଲୋକ କ୍ରିକେଟ୍ ଖେଳୁଛନ୍ତି ଆଉ କମ୍ ଲୋକ ଭଲି ବଲ୍ ଖେଳୁଛନ୍ତି କ୍ରିକେଟ୍ ଖେଳରେ କ୍ରିକେଟ୍ ଖେଳରେ ଯେମିତି ମଜା ଆଉ କେଉଁ ବି ଖେଳରେ ସେମିତି ମଜା ନାହିଁ କ୍ରିକେଟ୍ ଖେଳିଲେ ଆମେ ବଡ଼ ବଡ଼ ନ୍ୟାସନାଲ୍କୁ ଯାଇପାରିବା କ୍ରିକେଟ୍ ଖେଳିବା ପାଇଁ ଆଉ ବହୁତ ଭଲ ବି ଲାଗେ କ୍ରିକେଟ୍ ଖେଳିବାକୁ ଆଉ କ୍ରିକେଟ୍ ଖେଳିବାକୁ ବହୁତ ଭଲ ଲାଗେ ହେଲେ ବି ଆମେ ସମସ୍ତେ ମିଶିକରି କ୍ରିକେଟ୍ ଖେଳୁ ଆଉ ବାହାରେ ବାହାର ଗାଁରେ ଯେମିତି ହଉ ହେଉଛି କ୍ରିକେଟ୍ ଖେଳରେ ଆମ ଗାଁରେ ସେମିତି କ୍ରିକେଟ୍ ଖେଳୁ ନାହିଁ ସମସ୍ତେ କ୍ରିକେଟ୍ ଖେଳୁଛି ହେଲେ ଆମେ ସମସ୍ତେ କ୍ରିକେଟ୍ ଖେଳିବୁ ଆଉ ଏ କାହାକୁ ବି ବଲ୍ ବ୍ୟାଟ୍ ଦେବି ନାହିଁ ଏମିତି କହୁନାହିଁ ସମସ୍ତେ ବଲ୍ ଆଉ ବ୍ୟାଟ୍ ପାଉଛିି ଖେଳିବା ପାଇଁ ଆମେ ସମସ୍ତେ ମିଶିକରି ଖେଳୁଛୁ